ବରଗଡ଼୍ ଡିଷ୍ଟ୍ରିକ୍ଟରେ ବହୁତ୍ ତାର୍ ମାନେ ଆମର୍ ସ୍କୁଲ୍ ଅଛେ ୟୁ ପି ଏମ ଇ ସ୍କୁଲ୍ ମାନେ ଅଛେ କଲେଜ୍ ମାନେ ଅଛେ ଆଉ ସବୁଠାନେ ଭଲ୍ ପଢ଼ାସନ୍ ଆମର୍ ଗୁରୁଜନ୍ ମାନେ ବହୁତ୍ ଭଲ୍ ପଢ଼ାସନ୍ ତାକର୍ ନୁ ଶିକ୍ଷା ନେଇକରି ଆମର୍ ଯେନ୍ ତାର୍ ମାନେ ସପନ୍ ଟା ଥିସି ସେ ସପନ୍ ବି ଆମେ ଆମର୍ କିଛି ତାର୍ ମନେ ସାଙ୍ଗମାନେ କରୁଛୁଁ ଆମେ ମାନେ ବି କରୁଛୁଁ ଭଲ୍ ଭଲ୍ ଜବ୍ ମିଲୁଛେଁ ଚାହେଁ ସେ କମ୍ପ୍ୟୁଟର୍ ହଉ ୟା ଜେନ୍ ଜିନିଷ୍ ବି ହଉ ତାର୍ ମାନେ ଭଲ୍ ତାର୍ ମାନେ ଜବ୍ ମିଲୁଛେ ଇନ ଆଉ ସ୍କୁଲ୍ ମାନକୁ ଛୁଆ ମାନକୁ ଏଛେନ୍ ସବୁ ଡ଼୍ରେସ୍ ପଟା ଦିଆଯାଇଛେ ଆଉ ପଏସା ବି ମିଲୁଛେ ଆଉ ଖାଏ ବାର୍ ଲାଗି ବି ଦେଉଛନ୍ ବହୁତ୍ ତାର୍ ମାନେ ସୁବିଧା ତାର୍ ମାନେ ଅଛେ ଆମର୍ ବରଗଡ଼୍ ଡିଷ୍ଟ୍ରିକ୍ଟ୍ ନ ସେଇଟା ଆମର୍ ରାଜ୍ୟ ସରକାର୍ ଆଡ଼ୁ ଅଛେ ବହୁତ୍ ଭଲ୍ ଲାଗସି ଆମର୍ ରାଜ୍ୟ ସରକାର୍ ବହୁତ୍ ତାର୍ ମାନେ ସୁବିଧା କରିଛନ୍ ଆମର୍ ସ୍କୁଲ୍ କଲେଜ୍ ଛାତ୍ର ଛାତ୍ରୀ ମାନକର୍ ଲାଗି ବହୁତ୍ ତାର୍ ମାନେ ଭଲ୍ ତାର୍ ମାନେ ସୁବିଧା କରିଛନ୍ ସବୁ ତାର୍ ମାନେ ଠିକ୍ ଅଛେ ଆମର୍ ବରଗଡ଼୍ ଡିଷ୍ଟ୍ରିକ୍ଟ୍